ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଓ ଅଛନ୍ତି ଆମର ଗୋଟିଏ ଗାଈ ମୁଁ ରଖିଥିଲି ତାକୁ ଗାଈର ଖାଇବା ଚରେଇବା ପାଇଁ ଗାଈର ଦୁଇ ଥର ତାକୁ ପେଜ ତୋରାଣୀ ଖାଇବାକୁ ଦିଏ ଦାନା ବି ଦିଏ ତାକୁ ଖାଇବାକୁ ଚରେଇବା ପାଇଁ ନେଇକି ଯାଏ ଆଉ ଗାଈର ଦେହ ଖରାପ ହେଲେ ଡ଼ାକ୍ତରକୁ ଡ଼ାକେ ଔଷଦ ଏକା ଖାଇବାକୁ ବି ଦିଏ ଡ଼ାକ୍ତର କୁହନ୍ତି ଗାଈକୁ ଗାଧେଇଦବା ପାଇଁ ମାସରେ ଥରେ କିମ୍ବା ଦୁଇ ଥର ଗାଈଙ୍କୁ ଗାଧେଇବା ପାଇଁ ଖାଦ୍ୟ ରେ ଦାନା ଦେବା ପାଇଁ ଗାଈର କ୍ଷୀର ବି ଖାଉ କି ବିକ୍ରି ବି କରୁ ଆଉ ଗାଈର ସେବା ଯତ୍ନ ଭଲ ଭାବରେ ରଖେ ତାକୁ ଗାଈ ଶୋଇବା ପାଇଁ ମଶାରୀ ବି ଖୁଞ୍ଚା ଯାଏ ଗାଈର ଖାଇବାରେ ଦାନା ଆଉ ଭୁସିଫୁସି ସବୁ ରଖୁ ତାକୁ ଦିଆଯାଏ ସେ ସୁସ୍ଥ ରଖିବା ପାଇଁ ପରିଷ୍କାର ପରିଚ୍ଛନ୍ନ କରେ ତାର ଗୁହାଳକୁ ପରିଷ୍କାର କରିକି ରଖେ ତା'ର ଶୋଇବା ପାଇଁ ଖାଇବାର ବ୍ୟବସ୍ଥା ସବୁ ମୁଁ ନିଜେ କରେ ସେ ଗାଈ ବହୁତ କ୍ଷୀର ବି ଦିଏ ଆଉ ସେ ସୁସ୍ଥ ରଖିବା ପାଇଁ ମୁଁ ସବୁବେଳେ ତାକୁ ଚେଷ୍ଟା କରେ ସେ କ୍ଷୀର ବି ବିକ୍ରି କରେ